ସ୍ୱଚ୍ଛଭାରତ ଅଭିଯାନ ବିଷୟରେ ଜାଣିଛି ଏହା ଭାରତ ସରକାରଙ୍କ ଗୋଟିଏ ଯୋଜନା ଏହା ମୋତେ ବହୁତ ପ୍ରଭାବିତ କରିଛି କାରଣ ଆଗରୁ ସବୁ ଜାଗାରେ ଅଳିଆ ଆବର୍ଜନା ଗଦା ହେଉଥିଲା ସ୍ୱଛଭାରତ ଅଭିଯାନ ହେଲା ଏବେ ସବୁଆଡ଼େ ପରିଷ୍କାର ଦେଖା ଦେଇଛି ସ୍ୱଚ୍ଛତା ଅଭିଯାନରେ ଭାଗ ନେଇଛି ହଁ ଆମ ଘରର ଚାରିପାଖରେ ମୁଁ ପରିସ୍କାର ପରିଚ୍ଛନ୍ନ ସବୁବେଳେ ରଖେ ମଶା ମାଛି ନ ହବା ପାଇଁ ସବୁ ଅଳିଆ ପୋଡ଼ିଦିଏ ଆମ ଘର ଲୋକଙ୍କୁ ବି କହିଛି ସବୁ ଅଳିଆ ଗୋଟିଏ ଜାଗାରେ ପକେଇବା ପାଇଁ ସେଇ ଗାତରେ ସବୁ ଅଳିଆ ପକାହୁଏ ସରକାରଙ୍କୁ ଏତିକି ଅନୁରୋଧ ଯେ ବଡ଼ ଡଷ୍ଟବିନ ଦେଲେ ଭଲ ହୁଅନ୍ତା